ଆପଣ ଯୋଗ କ୍ଲାସରେ ଯୋଗ କରୁଛନ୍ତି କି ହଁ ଆମେ ଯୋଗ କ୍ଲାସରେ ଯୋଗ କରୁ ଅଭିଜ୍ଞତା ଅନୁସାରେ ଆମେ ସେଠେଁ ଯୋଗ କ୍ଲାସ କରୁ କାରଣ ସେଠି ଯୋଗ କଲେ ଆମର ଦେହ ମନ ଭଲ ରୁହେ ଘରକୁ ଆସିଲେ ଆମେ କିଛି ଯୋଗ କରୁ କଲାପରେ କିଛି ଭୁଲ ବି ହେଇଯାଏ ସେଠି ପୁଣି ଯାଇ କ୍ଲାସରେ ଯୋଗ କଲେ ସେଠାରେ ଆମର ଯେଉଁଟା ଭୁଲ ହୋଇଥାଏ ସେଇମାନେ ଆମକୁ ଠିକ୍ସେ ବତାଇ ଦିଅନ୍ତି କାରଣ ଯୋଗ କଲେ ଦେହର ବଡ଼ି ଜଏଣ୍ଟ ପେନ୍ ଏଇଗୁଡ଼ା ଦେହ ପାଇଁ ଭଲ ରୁହେ ଯୋଗ ପାଇଁ କୌଣସି ବୟସର ଆବଶ୍ୟକତା ନଥାଏ ଯୋଗ ସ ସବୁ ବୟସ୍କ ଲୋକମାନେ ବି କରିପାରିବେ ସବୁ ଲୋକମାନେ ବି କରିପାରିବେ ହେଇଗଲା